ପୋଷାକ ଧୋଇବା ପାଇଁ ଆମେ ସାଧାରଣତଃ ଜଳର ବ୍ୟବହାର କରିଥାନ୍ତି ଜଳର ବ୍ୟବହାର କରିଥାନ୍ତି ତ ଆମେ ତାକୁ ସର୍ଫ ପକାଇଲେ ପକାଇକି ତାକୁ ଧୋଇଲେ ଯଦି ଅଳ୍ପ ପାଣିରେ ତାକୁ ବାରମ୍ବାର କାଚିକି ଚକୁଡ଼ିକି ଧୁଆଯାଏ ଜଳର ଅପଚୟ ହବ ନାହିଁ ଜଳର ମୂଲ୍ୟ ଆଗାମୀ ଦିନ ମାନଙ୍କରେ ବହୁତ ଜଳର ମୂଲ୍ୟ ଆଗାମୀ ଦିନ ମାନଙ୍କରେ ଆମକୁ ଜଣାପଡ଼ିବ ବର୍ତ୍ତମାନ ଆମେ ଜାଣିପାରୁନାହାନ୍ତି ଯେ ଜଳକୁ ଆମେ ଅପଚୟ କରୁଛନ୍ତି ସବୁବେଳେ ଆମେ କ'ଣ କରିବା ନା ଜଳକୁ ସଞ୍ଚୟ କରିବା ପାଇଁ ଇଏ ପୃଥିବୀର ବରଦାନ ଜଳ ଆମକୁ ସଞ୍ଚୟ କରିବାକୁ ପଡ଼ିବ ତେଣୁ ଆମେ ଯେତେ ସମ୍ଭବ ଜଳକୁ କପଡ଼ାକୁ ଡ୍ରାଏ ୱାଶ୍ କଲେ ଜଳ ଅପଚୟ ହବ ନାହିଁ